ଓଡ଼ିଶାରେ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଅନେକ ପରିମାଣରେ ଅଛି ଏବଂ ଏହି ପର୍ଯ୍ୟଟକ ଙ୍କୁ ଏହା ଅନେକ ଖୁସି ମଧ୍ୟ ଦେଇଥାଏ ଦେଖିବା ପାଇଁ ଗଲେ ପର୍ଯ୍ୟଟନ ସ୍ଥଳୀ ଅନେକ ପ୍ରକାର ର ଅଛି ଆମ ଓଡ଼ିଶା ରେ ଅନେକ ପ୍ରକାର ପର୍ଯ୍ୟଟନସ୍ଥଳୀ ଅଛି ସେଥିମଧ୍ୟରୁ ମନ୍ଦିର ଅଛି ପୁରୀ ର ଜଗନ୍ନାଥ ମନ୍ଦିର ମଧ୍ୟ ଅଛି ବେଳାଭୂମି ଅଛି ଭୀମକୁଣ୍ଡ ଅଛି ଏବଂ ଭିତରକନିକା ପରି ଅନେକ ସ୍ଥାନ ଅଛି ଅ ପୁରୀ ର ଜଗନ୍ନାଥ ମନ୍ଦିରରେ ଅନେକ ଲୋକ ଯାଆନ୍ତି ସେଠାରେ ପ୍ରଭୁ ଜଗନ୍ନାଥଙ୍କର ପୂଜା କରନ୍ତି ତ ସେଠାରେ ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ ପାଇଁ ଅନେକ ଅନେକ ଲୋକ ବାହାରୁ ଆସନ୍ତି ଏବଂ ତାଙ୍କର ଦର୍ଶନ ନିଅନ୍ତି ଆଉ ମଜା ନିଅନ୍ତି ତାହା ବ୍ୟତୀତ ଭିତରକନିକା ରେ ମଧ୍ୟ ଲୋକ ଯାଆନ୍ତି ସେଥିରେ ମଧ୍ୟ ଲୋକ ଭିଡ଼ି ହୁଅନ୍ତି କାରଣ ଭିତରକନିକା ରେ ଅନେକ ପ୍ରକାରର କୁମ୍ଭୀର ପଶୁ ପକ୍ଷୀ ଦେଖିବାପାଇଁ ମିଳେ ତାହାର ଆନନ୍ଦ ନବା ପାଇଁ ଅନେକ ଅନେକ ଲୋକ ବାହାରୁ ଆସିଥାନ୍ତି ଏବଂ ନିଜ ପରିବାର ସହ ବା ସାଙ୍ଗ ବନ୍ଧୁବାନ୍ଧବମାନଙ୍କ ସହିତ ମଜା ନେଇଥାନ୍ତି